ଆଜ୍ଞା କୁହନ୍ତୁ ଆପଣ କେଉଁଠିକି ଯିବେ କୁହନ୍ତୁ ବାଲେଶ୍ୱର ଜିଲ୍ଲା ଆସନ୍ତୁ ଭଲ ଜାଗା ଅଛି ରହିବା ପାଇଁ ବି ବୁଲାବୁଲି କରିବା ପାଇଁ ବା କମ୍ଫଟେବୁଲ୍ ଫିଲ୍ କରିବେ ପଞ୍ଚଲିଙ୍ଗେଶ୍ୱର ଆସନ୍ତୁ ହଁ ପଞ୍ଚଲିଙ୍ଗେଶ୍ୱର ଆସିବେ ସେଠି ବୁଲାବୁଲି କରିବେ ପୁଣି ଏଇଠି ଆମ ପାଖରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଅଛି ଜଗନ୍ନାଥ ମନ୍ଦିର ଅଛି କ୍ଷୀରଚୋରା ଗୋପୀନାଥ ମନ୍ଦିର ପୁଣି ଆମର ଦ୍ୱିତୀୟ ଆଜ୍ଞା ହଁ ରେମୁଣାରେ ପଞ୍ଚଲିଙ୍ଗେଶ୍ୱର ଆସନ୍ତୁ ଭଲ ଜାଗା ଖାଇବା ପିଇବା ରହିବା ବୁଲାବୁଲି ପାଇଁ ବହୁତ ଭଲ ଲାଗିବ ଫଟୋ ମଟ ବି ଭଲ ଉଠିବ ହୋଟେଲ୍ ବି ଅଛି ଖାଇବେ ପିଇବେ ହୋଟେଲ୍ରେ ରହିବେ ରାତିରେ ବି ଦେଖିବେ ବୁଲାବୁଲି କରିକୁରାକି ଆସିପାରିବେ ଆଉ ଆପଣ ଯେତେଦିନ ରହିପାରିବେ

ଆଜ୍ଞା ପାଣିରେ ସେ ଦେବେ ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କୁ ମାନେ ଦେଇ ନାହାଁନ୍ତି ପର୍ସନାଲି ଦେବେ ଆପଣ ୟୁଜ୍ କରିବେ ଆପଣଙ୍କୁ ମାନେ ରହିବାର ପଇସା ଉପରେ ନିର୍ଭର କରେ ଆପଣ ଯଦି ପର୍ସନାଲି ମାନେ ରୁମ୍ ଦରକାର ତାହେଲେ ପର୍ସନାଲି ବାଥରୁମ୍ ଦିଆଯିବ ଯଦି ଆପଣ ରହିବେ ସାତ ଦିନ ଅତି ବେଶୀରେ ଚାରି ପାଞ୍ଚ ହଜାର ଟଙ୍କା ନେବି ଆଉ ସାଙ୍ଗରେ ମିଲ୍ଟା ଦେବେ ଦ୍ୱିପ୍ରହରରେ କେବଳ ମିଲ୍ ଦେବେ ଆଉ ଆପଣ ଆଉ ସବୁଗୁଡ଼ା ଖାଇବେ ହଁ ପୂଜା ତ ପ୍ରାୟ ସବୁଦିନ ହୁଏ କିନ୍ତୁ ସନ୍ଧ୍ୟା ବେଳେ ହୁଏନି ସେଇ ଦଶଟାରୁ ସକାଳେ ଆରମ୍ଭ ହୁଏ ସନ୍ଧ୍ୟା ବେଳକୁ ସରିଯାଏ ପୂଜା ଯେହେତୁ ଶିବଲିଙ୍ଗ ନା ତାଙ୍କୁ କେବଳ ସକାଳୁ ହିଁ ପୂଜା କରାଯାଏ ହଁ ସକାଳୁ ଖୋଲା ଯାଏ କିନ୍ତୁ ସକାଳେ ଏତେ କିଛି ନଥାଏ ଟିକେ ଆସ୍ତେ ଆସ୍ତେ ଭଲ ଲାଗେ ସବୁ ଲୋକ ମାନେ ଯିବେ ବାବାଜୀ ଅଛନ୍ତି ତାଙ୍କ ପଞ୍ଚ୍ଲିଙ୍ଗେଶ୍ୱର ପାଖରୁ ଟିକେ ଆଉ ଦୂରକୁ ଅଛି ଗୋଟେ ମନ୍ଦିର ଅଛି ସେ ମନ୍ଦିରରେ ଗୋଟେ ପୋଖରୀ ଅଛି ସେ ପୋଖରୀକୁ ପ୍ରତ୍ୟେକ ଦିନ ହାତୀମାନେ ଯାଆନ୍ତି ପାଣି ପିଇବା ପାଇଁ ବଢ଼ିଆ ଜାଗା ସେଠି ଆସନ୍ତୁ ଆପଣ ଆପଣମାନେ ଆସନ୍ତୁ ଦେଖିଦୁଖାକି ବୁଲିବୁଲାକି ରହିକି ଯାଆନ୍ତୁ ଆଜ୍ଞା ଆଜ୍ଞା କଲିକତା ସାଇଡ଼୍ରୁ ଆସନ୍ତି ଆମର ବି ଆମ ରିଲେଟିଭ୍ ଭିତରେ ବି ଦିଲ୍ଲୀରେ ରହନ୍ତି ସିଏବି ଆସିଥିଲେ ବୁଲାବୁଲି କରିକି ରହିରୁହାକି ଯାଇଥିଲେ ପୁଣି ଆସିବେ ବେଲି କହୁଛନ୍ତି ପୂଜା ଟାଇମ୍ ମାନେ ସରସ୍ୱତୀ ପୂଜା ଟାଇମ୍ରେ ମେଳା ବସେ ଆଉ ମାର୍ଚ୍ଚ ଏପ୍ରିଲ ମାସରେ ଆମର ମହୋତ୍ସବ ଦିଥର ହୁଏ ଗୋଟେ ହୁଏ ପଞ୍ଚଲିଙ୍ଗେଶ୍ୱର ମାନେ ପ୍ରପରରେ ହୁଏ ବସଷ୍ଟାଣ୍ଡ ପାଖରେ ଆଉ ଗୋଟେ ତଳେ ହୁଏ ମହୋତ୍ସବ ଆପଣ ଆସନ୍ତୁ ଦେଖିକି ଟିକେ ଯାଆନ୍ତୁ ମାନେ ଚାନ୍ଦିପୁର ଆସନ୍ତୁ ଚାନ୍ଦିପୁର ସମୁଦ୍ର ସି ବିଚ୍ରେ ବୁଲିବେ ଚାନ୍ଦିପୁର ମାନେ ବେଶୀ ଭଲ ଲାଗିବ ସମୁଦ୍ରଟା ଆଉ ତାପରେ ଝାଉଁବଣ ଆପଣ ଖେଳିବେ ବୁଲିବେ ଛୁଆମାନଙ୍କୁ ନେବେ ଆସିବେ ରିଲସ୍ କରିବେ ଯେତେ କରିବା କଥା କ୍ଷୀରଚୋରା ଗୋପୀନାଥ ମନ୍ଦିର ଆପଣ କ୍ଷୀର ଭୋଗ ଲଗେଇବେ ଆଉ କ୍ଷୀରଟା ବି ପ୍ରସିଦ୍ଧ ନା ଲୋକବି ଆସନ୍ତି ପୂଜା କରନ୍ତି ସନ୍ଧ୍ୟା ବେଳେ

ସେମିତି କିଛି ନାହିଁ ପଞ୍ଚ୍ଲିଙ୍ଗେଶ୍ୱର ସବୁଠୁ ଭଲ କାମ ହେଲା ତାର ପାଞ୍ଚଟି ଲିଙ୍ଗ ଅଛି ସେଇ ପାଞ୍ଚଟି ଲିଙ୍ଗକୁ ଅଣ୍ଡାଳିବାକୁ ପଡ଼ିବ ପାଣି ଭିତରେ ସେଇଟା ହିଁ ଶ୍ରେଷ୍ଠ ମାନେ ସୌଭାଗ୍ୟର କଥା ଯିଏ ଯେଉଁ ସେହି କୁଣ୍ଡରୁ ଯାହା ପାଇବ ସେଇଟା ତାଙ୍କ ପାଇଁ ଗୋଟେ ମାନେ ଉପହାର ସଦୃଶ ବହୁତ ଧୁମ୍ଧାମ୍ କରନ୍ତି ଆଜ୍ଞା ହଁ ଜାଗର ଟାଇମ୍ରେ ବି ଲୋକମାନେ ରୁହନ୍ତି ରାତ୍ରି ଉଜାଗର ହେଇ ଶିବରାତ୍ରୀ ମନାନ୍ତି ସେଠି ଆଉ ଆପଣ ଆସନ୍ତୁ ନହେଲେ ହଁ ସୁରକ୍ଷିତ ପୋଲିସ୍ ହଁ ପୋଲିସ୍ କଡ଼ାକଡ଼ି ଭାବରେ ନଜର ରଖନ୍ତି ଆମର ଏ ସି ପି ସାଗରିକା ଯିଏ ସିଏ ସେଠି ମାନେ ହେଲେ ରୁହନ୍ତି ଏଇ ଶିବରାତ୍ରୀ ଟାଇମ୍ରେ ହଉ ଆସନ୍ତୁ ଆପଣ ଏହି ନମ୍ବରକୁ କଲ୍ କରିବେ ଆପଣଙ୍କ ପାଇଁ ସବୁ ଆଭେଲେବୁଲ୍ ଅଛି ଆପଣ ଆସିକି କେବଳ କଣ୍ଟାକ୍ଟ ଥରେ କରନ୍ତୁ ଆଜ୍ଞା ଆପଣ ଏକା ଆସିବେ ନା ଆପଣଙ୍କ ଫ୍ୟାମିଲି ଆସିବେ ଫ୍ୟାମିଲି ମିଶିକି ଆସିବେ ନୀଳଗିରି ଜଗନ୍ନାଥ ମନ୍ଦିର କେବଳ ଜଗନ୍ନାଥ ଯାହା ପୁରୀରେ ଅନୁଭବ କରନ୍ତି ଏଠି ସେମିତି ହିଁ ଅନୁଭବ କରିବେ ପୁରୀରେ କାନି ପ୍ରସାଦ ମିଳେ ଫାଷ୍ଟ ତ ଜଗନ୍ନାଥ ମନ୍ଦିର ପ୍ରସାଦ ମିଳେ ଏଠି ବି ପ୍ରସାଦ ବହୁତ ଟେଷ୍ଟି ଆଉ ହେଠି ଭୋଗ ବି ଫେଣି ମିଳେ ଏଠିବି ବହୁତ ଟେଷ୍ଟି ଫେଣି ମିଳୁଛି ଏମତି ଯେମିତି ମାନେ ପୁରୀର ଯେ ଯେ ପ୍ରକାର ସବୁମାନେ ହୁଏ ରୀତିନୀତିରେ ହୁଏ ଏଠି ବି ସେଇଭଳି ହେଉଛି ଗୋଟେରୁ ଚାରିଟା ହଉ ଆପଣ ଆସନ୍ତୁ ଆଜ୍ଞା ଆଜ୍ଞା